ହ୍ୟାଲୋ ହଁ ଆଜ୍ଞା ଯାଇଥିଲି ଏଇ ଯେଉଁ ବିଗବଜାର୍ ଯାଇଥିଲି ଭଲ ଅଫର୍ଟା ଥିଲା ଘିନି ଆଣିଲି ଟି ସାର୍ଟ୍ଟା ଭଲ ପଇଲା ଭଲ ଲାଷ୍ଟିଙ୍ଗ୍ ହେଲା ଭଲ ଲାଗିଲା ଅଫର୍ ଦେଖିଲି ଯେ ଭଲ କମ୍ ପଇସାରେ ମିଳିଗଲା ଅଫର୍ ଲାଗିଥିଲା ତ ଭଲ ଲାଗିଲା ଦୁଇ ବର୍ଷ ୟୁଜ୍ କଲି ଭଲ ଭଲ କପଡ଼ା ବି କଲର୍ ଫେଡ଼ ହେଉନି କପଡ଼ା ବି ଭଲ ପଡ଼ୁଛି ଭଲ ଅଛି ଆଜ୍ଞା କମ୍ ଦାମରେ ଅଫର୍ ଲାଗିଥିଲା ଘିନି ଆଣିଲି ୟୁଜ୍ କଲି ଭଲ ଲାଗିଲା ପିନ୍ଧୁଛି କଲର୍ ସ୍ମୁଥ ଲାଗୁଛି ଭଲ ପିନ୍ଧିବା ଭଲ ଲାଗୁଛି ଭଲ କମ୍ପାନୀ ଏ ହଉ ଆଜ୍ଞା ରହିଲି